ଶିକ୍ଷକମାନେ ବିଦ୍ୟାଳୟରେ ଶିକ୍ଷା ଦେବାର ଜିନିଷ ଶିଖାଇବେ ଓ ଛାତ୍ରମାନଙ୍କର ବୁଦ୍ଧି ବଳ କେମିତି ଆଗକୁ ଯିବ ଆମର ଦୁନିଆରେ ଶିକ୍ଷା ନହେଲେ ଶିକ୍ଷକ ବୃଦ୍ଧି ଦେଲେ ଛାତ୍ରମାନେ ଆଗକୁ ବୁଦ୍ଧିବାନ ହେବେ ଆଉ ବଳବାନ ହେବେ ଶିକ୍ଷା ଏମିତି ଜିନିଷ ଯେଉଁ ବିଦ୍ୟାର୍ଥୀ ନ ବିଦ୍ୟାର୍ଥୀଙ୍କ ପାଖରେ ନଥାଏ ସେ ଶିକ୍ଷାର କିଛି ମାନ୍ୟତା ପାଇବ ନାହିଁ ଯେଉଁ ସ୍କୁଲ୍ରେ ଶିକ୍ଷକମାନେ ବହୁତ ଜିନଷ ଶିଖାଇବେ ସେ ହେଉଛି ଶିକ୍ଷା ଶିକ୍ଷାର ଶିଖାଇବେ ତେଣୁ କରି ଭୁଲ୍ ଜିନିଷ ଶିକ୍ଷକମାନେ କେବେ ବି ଛାତ୍ର କେବେ ବି ସଫଳତା ପାଇବ ନାହିଁ ବୋଲି ସବୁ ସଫଳତାର ମାର୍ଗ ଦେଖେଇବେ ବିଦ୍ୟାଳୟ ଏମିତି ଜିନିଷ ଯେଉଁ କି ଶିକ୍ଷକମାନେ ତାର ଗୁରୁ ବିଦ୍ୟାଳୟ ଏମିତି ଏକ ମନ୍ଦିର